ପୋଷାକ ଧୋଇବା ପାଇଁ ଆମେ ବିଭିନ୍ନ ମାଧ୍ୟମରେ ପୋଷାକଟାକୁ ଶୁଖେଇ ଧୋଇଥାଉ ଧୋଇଥାଉ ସଫା କରିଥାଉ ଯେଉଁଟାକି ତାକୁ ଶୁଖିବା ପାଇଁକି ଆମେ ଖରା ଦିନେ ଖରାରେ ଶୁଖାଇ ଥାଉ ବର୍ଷା ଦିନେ ତ ସାଧାରଣତଃ ବର୍ଷା ହୋଉଥାଏ ତାକୁ ଆମେ ଫ୍ୟାନ୍ ମାଧ୍ୟମ ଦେଇକି ଶୁଖାଇଥାଉ ଆଉ ଶୀତ ଦିନେ ତ ସାଧାରଣତଃ ଖରାରେ ହିଁ ଶୁଖାଇ ଥାଉ ଏବଂ ତାକୁ ଆଉ ଚଳ ଆମେ ସାଧାରଣତଃ ସଫା କଲାବେଳେ ପାଣି ଟ୍ୟାପ୍ଟାକୁ ଆମେ ଖୋଲିଦେଇ ଥାଉ ଯାହାକି ବହୁତ ଜଳ ନଷ୍ଟ ହୋଇଥାଏ ଏବଂ ମାନଙ୍କର ବି ଅନୁସାରେ ଜଳ ଧୀରେ ଧୀରେ କମି ଯାଉଛି ତେଣୁ ତାକୁ ଜଳରୁ ସଞ୍ଚୟ ବଞ୍ଚେଇ ରଖିବା ପାଇଁ ବି ଏଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ ତେଣୁ ଯେତିକି ଆମକୁ ଜଳ ଆବଶ୍ୟକ ସଫା କରିଲାବେଳେ ସେତିକି ଜଳ ହିଁ ଆମେ ନେଇକି ସଫା କରିପାରିବା ତେଣୁ ଅନ୍ୟ ଅନାବଶ୍ୟକ ପାଣିକି ବନ୍ଦ କରିଦେବା ଆମେ ପାଣି ଖର୍ଚ୍ଚ କରିବା ନାହିଁ